ଛୁଆମାନେ ଯଦି ପାଞ୍ଚ ବର୍ଷରୁ ବାର ବର୍ଷ ତ ନୃତ୍ୟ କଲେ ଭଲ୍ ଆଉ ସୁବିଧା ବି ମାଆ ବାପା ବି ଭଲ୍ ମାଆ ବାପା ବି ସୁଯୋଗ ଦେସନ୍ ଯେ ଛୋଟ ଛୁଆମାନେ ବାର ପନ୍ଦର ବରଷ ତ ନାଚ୍ବାର୍ଟା ଭଲ୍ ବୋଲିକିରି ଆଉ ଯଦି ପନ୍ଦର ବର୍ଷରୁୁ ଉର୍ଦ୍ଧ ହେଇଗଲେ ମାଆ ବାପା ବି ଚାହେଁସନ୍ ଯେ ମୋର ଝିଅ ମୋର ଝିଅମାନେ ନିମ୍ନ ଚାଟେକା କରୁନ୍ ଆଉ ଯେ ସମସ୍ତେ ଭୁଲ ବୁଝିବେ ବୋଲିକିରି ମାଆ ବାପା ମନା କରସନ୍ ଆଉ ନାଚ୍ବାଟା ବି ଭୁଲେ ସେଥିର୍ ଲାଗି ବଡ଼୍ ହେଲେ ଝିଅମାନଙ୍କୁ ନାଚ୍ବାଟା ଲାଗି ମାଆ ବାପା ସଦାବେଲେ ମନା କରସନ୍ ଆଉ ଛୋଟ ଥିଲା ବେଲେ ଛୁଆମାନେ ସ୍ନେହ ମମତାରେ ନାଚ୍ବାର୍ ଲାଗି ଆଗ୍ରହ ହେଇସନ୍ ବୋଲିକିରି ମାଆ ବାପା ଛୋଟ ଥିଲା ବେଲେ ଛୁଆମାନଙ୍କୁ ନାଚ୍ବାର୍ ଲାଗି ସୁଯୋଗ ଦେସନ୍ ତା'ପରେ ଛୁଆମାନେ ନାଚିଲେ ବି ମାଆ ମାଆ ବାପାକେ ବି ଭଲ୍ ଲାଗ୍ସି ଆଉ ଯେତେବେଲେ ବଢ଼ିଆସନ୍ ଯେତେବେଲେ ନାଁ ବାଲକରୁ ସାବାଲକ୍ ଯାଏସନ୍ ସେତେବେଲେ ମାଆ ବାପା ବି ଭାବସନ୍ ଯେ ମୋର୍ ଝିଅ ଯଦି ତା ନଚାଡ଼େକା କର୍ବା କାଲି ଯଦି କେ ପିଲାମାନେ ଦେଖିବେ କି କେନ୍ ତାର୍ ଶାସୁ ଘରେ ଆସି ଦେ ଦେଖିବେ ବେଲେ ଖରାପ ଭାବେ ବୋଲିକିରି ମାଆ ବାପା ନାଚ୍ବାର୍ଟାକେ ଭୁଲ ବୁଝସନ୍ ଆଉ ମନା କରସୁନ୍ ସେଥିର୍ ଲାଗି ନାଚିବାର୍ କେ ବଡ଼ ହେଇଗଲେ ଝିଅମାନଙ୍କୁ ନେଇ ଚାହନ୍ ଆଉ ଛୋଟ୍ ହେବାର ତ ନାଚିବାର୍ କେ ଚାହେଁସନ୍ ଫେର୍ ଭି ଝିଅମାନେ ଯେତେବେଲେ ନୃତ୍ୟ ଗୀତ କରୁଛନ୍ ବଡ଼ ବଡ଼ ସିଙ୍ଗର୍ମାନେ ବି ହଉଛନ୍ ସେଇଟା ସମସ୍ତେ ନେଇ ବୁଝବା ଆଉ ଭୁଲ ବୋଲି ଭାବୁଛନ୍